ଯାଜପୁର ଜିଲ୍ଲାରେ ମୁଖ୍ୟତଃ ଲୋକମାନେ କୃଷି ଏବଂ ହସ୍ତତନ୍ତ ଯେଉଁ ରହୁଛି ହାତ ମାଟି ତିଆରି ହାତ ଜିନିଷ ତିଆରି କରିବା ଉପରେ ନିର୍ଭର କରନ୍ତି ଏବଂ ଯେଉଁ କୃଷିମାନେ ଯେଉଁ ଚାଷ କରନ୍ତି ସେଇ ଚାଷ ଯେଉଁ ଧାନ କରନ୍ତି ଅମଳ କରନ୍ତି ବିରି ଏବଂ ମୁଗ ଏ ଯେଉଁ ଜିନିଷ ଲଗାନ୍ତି ଲଗାଇବା ପରେ ସେମାନେ ସେଇ ଅମଳକୁ ନିର୍ଭର କରନ୍ତି ଅମଳକୁ ବିକ୍ରି କରି ବଜାରରେ ଏବଂ ଅନ୍ୟ ଲୋକମାନଙ୍କୁ ଅନ୍ୟ ରାଜ୍ୟମାନଙ୍କୁ ବିକ୍ରି କରିଥାନ୍ତି ସେଥିରେ ଜିଲ୍ଲାର ଅର୍ଥନୀତି ବୃଦ୍ଧି ହୋଇଥାଏ ଏବଂ ଯେଉଁ ହତ ହସ୍ତତନ୍ତ ଯେଉଁ ମାଟିର ଯେଉଁ ରହୁଛି ତିଆରି କରିବା ଟେରାକୋଟା କାମ ଯେଉଁ ରହୁଛି ଟେରାକୋଟା କାମ କରିବା ଦ୍ୱାରା ଅନେକ ଭଲ ଭଲ ମୂର୍ତ୍ତି ତିଆରି କରିଥାନ୍ତି ଏବଂ ସେଇ ମୂର୍ତ୍ତି ଅନ୍ୟ ଅନ୍ୟ ଜାଗାକୁ ବିକ୍ରି କରନ୍ତି ଏବଂ ତା ଉପରେ ମଧ୍ୟ କିଛି ଲୋକ ନିର୍ଭର କରିଥାନ୍ତି କିଛି ଲୋକ ଚଳନ୍ତି ତାକୁ ବିକ୍ରି କରି ମଧ୍ୟ ଲୋକମାନେ ନିଜର ଅର୍ଥନୈତିକକୁ ବୃଦ୍ଧି କରିଥାନ୍ତି